ଅର୍ଡ଼ର୍ ଉପରେ କୁପନ୍ ମିଳୁଛି ବାକି ସେ କୁପନ୍ ମୁଁ ପାଇଥିଲି ବାକି ସେ କୁପନ୍ ମୁଁ ସର୍ଚ୍ଚ କରିବାରୁ ମତେ କିଛି ଦେଖାଉନି ଯଦି କୌଣସି ଆପ୍ ଜାଣିଛନ୍ତି ବୋଲେ ମୋତେ କହିଲେ ଭଲ ହେଇଥାନ୍ତା ମୁଁ ସେଇ ଟିକେ ଚେକ୍ କରି ଦେଖିଥାନ୍ତି କାହିଁକିନା ମୋର କୁପନ୍ଟା ନହେଲେ ବେକାର ହେଇଯିବ ପୁରା ଆଉ ଯଦି କୁପନ୍ ୱାନ୍ ହେଇଯାଉଛି ବୋଲେ ମୋ ପାଇଁ ଭଲ ସେଇଟାରେ ମୁଁ କିଛି ଅର୍ଡ଼ର୍ ବି କରିପାରିବି ଜମାଟୋରୁ ବି ଅର୍ଡ଼ର୍ କରିପାରିବେ ଖାଦ୍ୟ